ଆମ ଭାରତ ହେଉଛି ଗୋଟେ ବୀର ଦେଶ ଆଉ ଆମର ଭାରତର ଐତିହାସିକ ବିଷୟରେ ଜାଣିବାକୁ ହେଲେ ବହୁତ ଭଲ ଭଲ ଐତିହାସିକ ସବୁ ଜାଣିବାକୁ ମିଲେ ଆଉ ଆମ ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୂହୁର୍ତ୍ତ ହେଉଛି ସ୍ଵାଧୀନତା ଯାହାକି ଆମ ଭାରତ ପାଇଁ ଗୋଟେ ଜୟ ଖୁସିର ଜୟ ଯାହାକି ଆମେ ଅଗଷ୍ଟ ପନ୍ଦର ଦିନ ପାଇଥିଲୁ ଆଉ ଏ ଖୁସିର ଜୟ ଆମକୁ ଆମର ଦେଶର ବୀର ପୁରୁଷମାନେ ଦେଇଥିଲେ ଯେମିତିକି ସୁଭାଷ ଚନ୍ଦ୍ର ବୋଷ ଜବାହାରନାଲ ନେହରୁ ଗାନ୍ଧୀଜୀ ଲାଲବାଲ ପାାଲ ଏମିତି ବହୁତ ବୀରପୁରୁଷମାନେ ଯାକ ଅଛନ୍ତି ଯୋଉମାନେ ନିଜ ଜୀବନ ଦେଇ ଆମକୁ ସ୍ଵାଧୀନତା ଦେଇଥିଲେ ଏମାନେ ନିଜ ଜୀବନ କଥା ନ ଭାବି ଆମକୁ ସ୍ଵାଧୀନତା ଦେଇଥିଲେ ତାଙ୍କ ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ଜବାହାରନାଲ ନେହରୁ ଯେ ନିଜ ଜୀବନ ଦେଇକି ଆମକୁ ସ୍ୱାଧୀନତା ଦେଇଥିଲେ